ମୁଁ ଗୋଟିଏ ବଡ଼ ରେଷ୍ଟୁରାଣ୍ଟକୁ ଖାଇବାକୁ ଯାଇଥିଲି ଏବଂ ସେଠାରେ ମୁଁ କିଛି ଅର୍ଡ଼ର୍ କରିଥିଲି ଯଥା ଆଇସ୍ କ୍ରିମ୍ କେକ୍ ଇତ୍ୟାଦି ଇତ୍ୟାଦି ଏବଂ ତାପରେ ମୁଁ କିଛି ଡ଼େଜଟ୍ ଯୋଡ଼ିବାକୁ ଚାହିଁଲି ସେଥିପାଇଁ ମୁଁ କ'ଣ କଲିନା ସେଇ ହୋଟେଲ୍ର ଯିଏ ମ୍ୟାନେଜମେଣ୍ଟରେ ରହିଥିଲା ବା ଯିଏ ଖାନା ଖାଦ୍ୟ ଅନା ଜାନା କରୁଥିଲା ତାକୁ ମୁଁ କହିଲି ଏପରି ସେପରି କଥା ତ ସେ କ'ଣ ସେଥିରେ ଯୋଡ଼ି ଦେଲା ଏବଂ ଠିକ୍ ପଇସା ଦେଲା ତ ଆମେ କ'ଣ ଅନେକଗୁଡ଼ିଏ ରେଷ୍ଟୁରାଣ୍ଟ ଆମେ କେଉଁ ରେଷ୍ଟୁରାଣ୍ଟ ଯିବା ନା ଯେଉଁ ରେଷ୍ଟୁରାଣ୍ଟ ଭଲ ତିଆରି କରୁଛେ ଖାଦ୍ୟ ଯେଉଁ ରେଷ୍ଟୁରାଣ୍ଟ ଭଲ ବ୍ୟବହାର ଦେଖାଯାଉଛି ଯେଉଁ ରେଷ୍ଟୁରାଣ୍ଟରେ ଭଲ ଖାଦ୍ୟ ମିିଲୁଛି ଏବଂ ଯେଉଁ ରେଷ୍ଟୁରାଣ୍ଟରେ ଭଲ ସମ୍ମାନ ଦିଆଯାଉଛି ଆମେ ସେଇଭଳିଆ ରେଷ୍ଟୁରାଣ୍ଟକୁ ଯିବା କଥା ଏବଂ ଯେଉଁଠାରେ ପଇସା କମ୍ ନେଉଛି ଭଲ ଖାଦ୍ୟ ଦେଉଛି ଏସବୁ ପ୍ରକ୍ରିୟା ଯାଞ୍ଚ ପରିବା କରି ଆମେ ଯିବା କଥା କାହିଁକି ନା ଆଜିକାଲି ମୋବାଇଲ୍ରେ ସବୁକଛି ଅଛି ତ ଆମେ ମୋବାଇଲ୍ରେ ସବୁକିଛି ଜାଣିପାରୁଛୁ ତ ମୋବାଇଲ୍ ଦ୍ୱାରା ଆମେ ଜାଣି କ'ଣ କରିବା ତଥା ଆମେ ସେମାନଙ୍କୁ ସବୁ କଥା ନେବା କଥା ଫଲତଃ ଆମେ ସବୁକିଛି ଜାଣିପାରିବା ଆମେ କ'ଣ କରିବା କଥା ଯୋଉ ରେଷ୍ଟୁରାଣ୍ଟକୁ ଯେଉଁ ପ୍ରଥମେ ମୋବାଇଲ୍ର ଯୋଉ ଆପ୍ସ ହେଲା ସେଥିରେ ଆମେ ଚେକ୍ କରିବା କଥା ଏବଂ ଚେକ୍ କରିସାରିଲା ପରେ ସବୁକିଛି ଜଣାଯିବା କଥା